ଆମରି ଭାରତ୍ନୁ ମୋବାଇଲ୍ କାଁଣା ଏଇ ସବୁ ଆମେ କିଛି ଜାନି ନାଇଁ ଥାଇଁ ଧୀରେ ଧୀରେ କରି ଦେଖ ମୋବାଇଲ୍ ବାହାରିଲା ଟିଭି ବାହାରିଲା ଗାଡ଼ି ବାହାରିଲା ହେଲେ ମୋବାଇଲ୍ ଯେନ୍ ବାହାରିଛେ କି ନେଇଁ ଶିକ୍ଷା ବି ଦଉଛେ ଦୀକ୍ଷା ବି ଦେଉଛି ଏଇ ମୋବାଇଲ୍ ବାହାରିଲା ଦିନୁ କି ନେଇଁ ଲୋକଙ୍କର ଆଖି ବି ଖରାପ ହେଉଛି ଆର୍ ଭଲ୍ ବି ହେଉଛି କାଁ କରି କି ଝିଅମାନେ ସେ ମୋବାଇଲ୍ କି ଦେଖ ଭଲ୍ ବି ଜାନୁଛନ୍ ପାଠସାଠ ବି ପଢୁଛନ୍ ଅଧା ଝିଅ ଖରାପ ଲାଇନ୍ କି ଯାଉଛନ୍ ପୁଅମାନେ ବି ମୋବାଇଲ୍ ଥି ଖରାପ ଲାଇନ୍ କି ଯାଉଛନ୍ ଆର ଠିକ୍ ରାସ୍ତାକେ ଆସୁଛନ୍ କାଁ କରି ଦେଖ ଯଦି ମୋବାଇଲ୍ ଯଦି ମୁଇଁ ଗୁଟେ ଧଇଲି ଗୁଟେ ଝି ଆମେ ଯଦି ଧଇଲୁ ପୁଅ ଗୁଟେ ଯଦି ଜାନି ପକାଲା ସିଏ ମୋ ନମ୍ବର୍ କେ ଟାଣି ନେଇ ଯାଉଛେ ଆର୍ ସେନୁ ମତେ ଫୋନ୍ କରୁଛି ହ୍ୟାଲୋ ହାଏ କେନୁ ଅଛ କାଁ କରୁଛ କାଁଣା ଏଇଟା ହଉଛେ ଦେଖ ବୋଇଲେ ଏଇ ମୋବାଇଲ୍ ଭଲ୍ ବି ହଉଛେ ଆର ଖରାପ ବି ହେଉଛି ଏନ ଝିଅମାନେ ହୁଏତ ଖରାପ ଲାଇନ୍ କେ ବି ଯାଉଛନ୍ ଅଧା ଝିଅ ଭଲ୍ ଲାଇନ୍ କେ ଆଉଛନ୍ ପୁଅମାନେ ବି ଖରପ ଲାଇନ୍ କେ ଯାଉଛନ୍ ଭଲ୍ ଲାଇନ୍ କେ ଆଉଛନ୍ ଏଁ ଏଟା କ'ଣ ଭଲ୍ କଥା ଏ ଭଲ୍ ଏ ମୋବାଇଲ୍ କାଁଣା ସରକାର୍ ବାହାର୍ କରେଇଛି ଯେ ନିଜର୍ ବାପା ମାଆ ଦଦା ଭାଇ ଦୂର୍ ଦେଶରେ ରହିଲେେଁ ସେ ତାକୁ ଟିକେ ତାକର୍ ନମ୍ବର୍ ଜାନି କରି ଟିକେ ଫୋନ୍ଫାନ୍ କରୁ କଥା ବାର୍ତ୍ତା ହେବାର୍ ଲାଗି ଲୁକେ ମୋବାଇଲ୍ଟା ବାହାରିଛି